ଆପଣ୍ମାନେ ଦେଖ୍ବାର୍କେ ଯିବେ ବେଲେ ସ୍ୱୟଂସହାୟକ ଗୋଷ୍ଠୀ ଯେନ୍ଟା ଅଛନ୍ ସାର୍ ହେଟା ବହୁତ୍ ଗୁଡ଼େ ଅଛନ୍ ବେଲେ ନି କେଁ ଆପଣ୍ ନି କେଁ ବିଭିନ୍ନ କ୍ଷେତ୍ରନେ ଅଛନ୍ ଏବେ ଏମ୍ପଲୟେମେଣ୍ଟ୍ ଯେନ୍ଟା ଦେଉଛନ୍ ନିଯୁକ୍ତି ଦେଉଛନ୍ ସରକାର୍ ମାନେ ଇ'ଟା ଗୁଟେ ଗୋଷ୍ଠୀ ହେଲା ପ୍ରାଇଭେଟ୍ ଯେନ୍ଟା ଅଛନ୍ ସେଟା ମାନେ ଗୁଟେ ଗୋଷ୍ଠୀ ରହେଲା ଆର୍ ଯେତେ ନି କେଁ ସରକାରୀ ଯେତେ ନିଯୁକ୍ତି ହେଉଛେ ସେଟା ଗୁଟେ ଗୋଷ୍ଠୀ ରହେଲା ତ ଇ ଭିତ୍ରେ ନି କେଁ ସାର୍ ମହିଲା ମାନ୍କର୍ ଲାଗି ବହୁତ୍ କମ୍ ପୋଷ୍ଟ୍ ଥିସି ଆମେ ବି ଜାନିଛୁଁ ଆପଣ୍ ବି ଜାନିଛନ୍ ତ ଆଜିକାଲି ନାଇ କେଁ ଆମର୍ ଓଡ଼ିଶା ସରକାର୍ ଜ୍ଞାନ ଆମର୍ ଆମ ଓଡ଼ିଶା କଥା ଯଦି କହେବାର୍ ଲାଗି ଗଲେ ଓଡ଼ିଶା ସରକାର୍ ନାଇ କେଁ ବହୁତ୍ ଦିଗରେ ଏବେ ଆପଣ୍ ପଞ୍ଚାୟତ୍ ଲେଭୁଲ୍ରେ ହେଉ ନା ବ୍ଲକ୍ ଲେଭୁଲ୍ରେ ହେଉ ନା ଆମର୍ ଜିଲ୍ଲାସ୍ତରୀୟ ହେଉ ରାଜ୍ୟସ୍ତରୀୟ ହେଉ ଝିଅମାନ୍କେ ମହିଳା ମାନ୍କେ ସରକାର୍ ନି କେଁ ଟିକେ ଡ଼େଭ୍ଲପ୍ କରାବାର୍ ଲାଗି କି ସେମାନ୍କେ ଟିକେ ଏମ୍ପଲୟେମେଣ୍ଟ୍ ଦେବାର୍ ଲାଗି ନି କେଁ ବେଶୀ ଚେଷ୍ଟା କରୁଛନ୍ ଆଉ ପାଉଛନ୍ ଭି ଆରୁ ବାକି ନି କେଁ ଆଜିକାଲି ଆପଣ୍ ଟାଉନ୍ ର ଝିଅମାନେ ଟିକେ ପ୍ରମ୍ପ୍ଟ୍ ଅଛନ୍ ତା'ର୍ପରେ ଗାଁ'ଗଅଁଲିର୍ ଝିଅମାନେ ଟିକେ ଯାହାହେଲେ ବି ଟାଉନ୍ ର ଝିଅମାନ୍କର ନୁ ଟିକେ ଯାହାହେଲେ ବି କମ୍ ତ ସେଥିର୍ଲାଗି ନି କେଁ ଡ଼େଭ୍ଲପ୍ କର୍ବାର୍କେ ପଡ଼ୁଛେ ଆର୍ ଇ ସବୁ ଜିନିଷ୍ମାନେ ଚାଲିଛେ ଆଜ୍ଞା ସ୍କିମ୍ ମାନେ ବହୁତ୍ ଗୁଡ଼େ ଚାଲିଛେ ତ ଇ ଦ୍ୱାରା ନି କେଁ ଝିଅମାନେ ଡ଼େଭ୍ଲପ୍ ହେଉଛନ୍ ଆର୍ ଆଗ୍କେ ବି ହେବେ